ଗେମ୍ ଖେଳିଲେ ଗ୍ରାମାଞ୍ଚଳର ଲୋକମାନେ ବହୁତ ଖୁସି ହୁଅନ୍ତି ଏବଂ ବହୁତ ଉପକୃତ ମଧ୍ୟ ହୁଅନ୍ତି ଯାହାଫଳରେ କି ଦୁଇଟା ଗ୍ରାମ ମଧ୍ୟରେ ଖେଳ ହେଲେ ସେମାନେ ଦୁଇଟା ଟିମ୍ ଭିତରୁ ଗୋଟିଏ ଟିମ୍ ଜିତେ ଏବଂ ସେ ଜିତିବା ପରେ ବହୁତ ଖୁସି ମଧ୍ୟ ସେ ହୋଇଥାଏ ଏଇରା ଦେଖିବା ପାଇଁ ଲୋକମାନେ ବହୁତ ଇଛୁକ ହୋଇଥାନ୍ତି ଏମାନେ ଏବଂ ଏହି ଲୋକ ମାନେ ଏହି ସବୁ କରିବା ଦ୍ୱାରା ତାଙ୍କ ମନରେ ବହୁତ ଖୁସି ଆଗ୍ରହ ହୋଇଥାଏ ଓ ସେମାନେ ବହୁତ ଉପକୃତ ମଧ୍ୟ ହୋଇଥାନ୍ତି